ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ତ ଆଜ୍ଞା ମୁଁ ଭୁବନରୁ ଜନନୀ ସାହୁ କହୁଥିଲି ମୁଁ ମୋ ପରିବାର ସହିତ ଢେଙ୍କାନାଳ ସାଇ ମନ୍ଦିର ବୁଲିବାକୁ ଯିବି ଆପଣ ଚାରିଜଣ ବସିଲା ଭଳି ଗାଡ଼ିଟାର ଦାମ କେତେ ନେଉଛନ୍ତି ଓହୋ ହେଉ ଛଅ ଜଣ ବସିଲା ଭଳି ଗାଡ଼ିଟାର ଦାମ କେତେ ନେଉଛନ୍ତି ହେଉ ଠିକ ଅଛି ଛୋଟ ଗାଡ଼ିର ଦାମ କେତେ ଆଜ୍ଞା ବଡ଼ ଗାଡ଼ିର ଦାମ କେତେ ଠିକ ଅଛି ଠିକ ଅଛି ହେଉ ରଖୁଛି